ଭୂବନେଶ୍ୱରରେ ଆମ ଗ୍ରାମଞ୍ଚଳର ପଲ୍ଲୀ ଅଞ୍ଚଳରେ ଛାତ୍ର ଯୁବକ ଛାତ୍ରଛାତ୍ରୀ ମାନଙ୍କୁ ଯେଉଁ ସୁବିଧା ସୁଯୋଗ ନାହିଁ ଆମର ଭୂବନେଶ୍ୱରରେ ଯେଉଁ ପ୍ରାଇଭେଟ ଆଉ ସରକାରୀ ବେସରକାରୀ ଭାବରେ ଯଉ ସ୍କୁଲ କଲେଜ ଅଛି ସେଠାରେ ପିଲାମାନଙ୍କୁ ପଢ଼ିବା ଏବଂ ସବୁ ବିଭାଗରେ ଛାତ୍ରଛାତ୍ରୀ ମାନେ ଯେଉଁ ଡ୍ୟାନସିଂ ଯେଉଁ ନାଚ ଗୀତ ଏମବିଏ ଯେତେ ପ୍ରକାର ପାଠପଢ଼ା ସେହିଠି ଉନ୍ନତି ମୂଳକ ରହିଛି ପିଲାମାନେ ସେହିଠି ରହି ପାଠ ପଢ଼ିଲେ ଭବିଷ୍ୟତରେ ସେମାନେ ଚାକିରୀ କରିପାରିବେ ତାଙ୍କର ଭବିଷ୍ୟତ ଉନ୍ନତର ହେବ ଏବଂ ଯେଉଁ ବିଭାଗର ମଧ୍ୟ ଯିବେ ସେମାନେ ଉନ୍ନତି କରିପାରିବେ ଆମ ରାଜଧାନୀ ଭୁବନେଶ୍ୱର ସେହି ସୁବିଧାଟା ରହିଛି ଯାହାକି ଆମ ପଲ୍ଲୀ ଅଞ୍ଚଳର ଆମ ଅଞ୍ଚଳର ଯେଉଁଟା ସୁବିଧା ନାହିଁ ତେଣୁ ଆମର ଛାତ୍ରଛାତ୍ରୀବୃନ୍ଦ ଯେଉଁ ଗ୍ରାମ ପଲ୍ଲୀ ଅଞ୍ଚଳର ଅଛନ୍ତି ସେମାନେ ରାଜଧାନୀର ସରକାରୀ ବେସରକାରୀ ସ୍କୁଲରେ ପାଠ ପଢ଼ିଲେ ତାଙ୍କର ଭବିଷ୍ୟତ ନିଶ୍ଚିତ ଭାବରେ ଉଜ୍ଵଳମୟ କାରଣ ସେହିଠି ଶିକ୍ଷାଗତ ପାଠପଢ଼ା ବହୁତ ଭଲ ଉନ୍ନତ ମଳକର ଉନ୍ନତି ମୂଳକର ସ୍କୁଲ କଲେଜ ରହିଛି ବିଭିନ୍ନ ବିଭାଗର ଯେତେ ଆଉ ଗୀତ ଗାଇବା ନାଚିବା ସବୁପ୍ରକାର ବିଭାଗର ସେହି ପାଠପଢ଼ା ଯାଉଅଛି ଭବିଷ୍ୟତର ସେମାନେ ଚାକିରୀ କରିପାରିବେ ଏବଂ ଯେଉଁ ବିଭାଗରେ ବି ଯିବେ ସେମାନେ ରୋଜଗାର କରିପାରିବେ ଚାକିରୀ କରିପାରିବେ ଭବିଷ୍ୟତ ତାଙ୍କର ଉନ୍ନତ ନିଶ୍ଚିନ୍ତ